ମୋର ସର୍ବକାଳୀନ ପ୍ରିୟ ଗେମ୍ ମଧ୍ୟରୁ ଫ୍ରି ଫାୟାର୍ ଏବଂ ଲୁଡ଼ୁ ଯେଉଁଟାକି ମୋତେ ସବୁଠାରୁ ବହୁତ ଭଲ ଲାଗେ ଫ୍ରି ଫାୟାର୍ ଖେଳିବା ଦ୍ଵାରା ମୋର ଟାଇମ୍ ଯେତେବେଳେ ମୋର ଫ୍ରି ଟାଇମ୍ ଥାଏ ସେସବୁ ଟାଇମ୍ ପାସ୍ ହେଇଯାଇଥାଏ ଆଉ ଫ୍ରି ଫ୍ରି ଫାୟାର୍ ଖେଳିଲାବେଳେ ଆମେ ଯେଉଁ ଆମେ ସାଙ୍ଗମାନେ ସବୁ ଅଛୁ ତ ଆମେ ସାଙ୍ଗମାନେ ସବୁ ଗ୍ରୁପ ହେଇକି ଖେଳୁ ଆଉ ସେଥିରେ ବହୁତ ମଜା ଆସେ ଆଉ ସେଥିରୁ ବି ଆମକୁ ବହୁତ କିଛି ମାନେ କିଛି ଜିନିଷ ଏମିତି ଶିଖିବାକୁ ମିଳିଥାଏ ଆଉ ସେମିତି ଲୁଡ଼ୁ ଲୁଡ଼ୁ ହେଉଛି ଯେଉଁ ଗେମ୍ ମାନେ ସେଇଟା ତ ସମସ୍ତଙ୍କୁ ପସନ୍ଦ କାହିଁକି ନା ଲୁଡ଼ୁଟା ବୋଥ୍ ଅଫଲାଇନ୍ ଅନଲାଇନ୍ ଆମେ ଖେଳିପାରୁ ଯେତେବେଳେ ବି ଫୋନରେ ଡାଟା କି ମାନେ ବାଲାନ୍ସ କି ରିଚାର୍ଜ ସବୁ ସରିଯାଇଥାଏ ସେତେବେଳେ ଆମେ ଲୁଡ଼ୁ ଯଦି ଡାଉନଲୋଡ଼୍ କରିଥିବୁ ତ ଆମେ ଲୁଡ଼ୁ ଅଫଲାଇନ୍ ବି ଖେଳିପାରିବୁ ଘରେ ନଥିଲେ ବି ସେସବୁ ଯେଉଁ ଜିନିଷ ଲୁଡ଼ୁର ଜିନିଷ ନଥିଲେ ବି ଆମେ ତାକୁ ଫୋନରେ ଖେଳିପାରିବୁ ଆଉ ଲୁଡ଼ୁରେ ମଧ୍ୟ ଆମେ ଯାହା ସହିତ ଖେଳିପାରିବୁ ଆମେ ତାକୁ ସେଇ ଲିଙ୍କଟା ପଠାଇପାରିବୁ ସେ ସେଇଟାରେ ଜଏନ୍ ହେଲେ ଆମେ ତା'ସହିତ ଖେଳିପାରିବୁ ଆମେ ମଧ୍ୟ ସେଥିରେ ସାଙ୍ଗମାନେ ସବୁ ଗ୍ରୁପ ହେଇକି ଚାରିଜଣ ଖେଳିପାରୁ ଆଉ ସେଥିରେ ବି ତ ହାର ଜିତ ଲାଗିଥାଏ ସେ ସବୁ ଜିନିଷ ବହୁତ କୌତୁହଳପୂର୍ଣ୍ଣ ଲାଗେ ଆଉ ଆମେ ଲୁଡ଼ୁ ଖେଳିଲାବେଳେ ଆମେ ଆମେ ଯଦି ୱିନ୍ କରୁଛୁ ଲୁଡ଼ୁରେ ଚାରିଜଣ ଖେଳୁଛୁ ତ ଯଦି ଜଣେ ୱିନ୍ କରୁଛି ତ ସେଇ ୱିନ୍ ଯିଏ କରିଥାଏ ତାକୁ ଗୋଟେ ପଏଣ୍ଟ ମିଳେ ଆଉ ସେଗୁଡ଼ା ସବୁ ମାନେ ବହୁତ ବଢ଼ିଆ ଲାଗେ ଖେଳିବା ପାଇଁ ଲୁଡ଼ୁ ଆଉ ଲୁଡ଼ୁ ଖେଳିଲାବେଳେ ଆମେ ଆମ ସାଙ୍ଗମାନେ ହଉ କି ଆମ ଫ୍ୟାମିଲି ସହିତ ବି ମଧ୍ୟ ଆମେ ଲୁଡ଼ୁ ଖେଳିଥାଉ ଲୁଡ଼ୁ ଖେଳ ତ ସମସ୍ତଙ୍କୁ ଆସିଥାଏ ସେଥିପାଇଁ ଲୁଡ଼ୁ ଖେଳୁ ଆଉ ଫ୍ରି ଫାୟାର୍ ବି ମଧ୍ୟ ଆମେ ଏମିତି ସାଙ୍ଗମାନେ ସବୁ ଗ୍ରୁପ ହେଇକି ପୂରା ଖେଳୁ ଆଉ ଆମ ଫେସବୁକ ସାଙ୍ଗ ହେଲେ କି ଯିଏ ବି ଆମ ସ୍କୁଲ ସାଙ୍ଗ ହେଲେ ଆମ କଲେଜ ପିଲା ହେଲେ ସମସ୍ତେ ଯେଉଁମାନେ ବି ଫ୍ରି ଫାୟାର୍ ଖେଳନ୍ତି ସେମାନଙ୍କ ସହିତ ଖେଳିବାକୁ ମୋତେ ବହୁତ ବଢ଼ିଆ ଲାଗେ